ଆମ ବୃତ୍ତି ଯେନ୍ଟାକି ଚାଷ କରିବା ସେଥିରେ ଆମକୁ ଓ ଚାଷ କରିବାରେ ବହୁତ ମଜା ଲାଗିଥାଏ ଏବଂ ସେଥିରେ ବୁଲାଯାଉଥିବା ପାଣି ଯେନ୍ଟାକି ଜଳସେଚନ କୁହାଯାଏ ଜଳସେଚନରେ ଯେପରି ଜଲ ବାହାରିଥାଏ ତାକୁ ବୁଲାଇବାରେ ମଜା ଲାଗିଥାଏ ଏବଂ ଗାତ କୁଡ଼ିବା ଗାତକୁ ତାପିବା ଫସଲ କାଟିବା ଫସଲକୁ ବୁନିବାରେ ବହୁତ ମଜା ଲାଗିଥାଏ ଏ ତା' ସହିତ ଫସଲ କାଟି ଘରକୁ ଆଣିିଲା ବେଳେ ଘର ଭିତରେ ଯେଉଁ ଫସଲ କରିଥାଉ ସେଇ ଫସଲ ଘର ଭିତରେ ଭରପୁର ରହିଥିବାରୁ ଆମକୁ ଅତି ପ୍ରସନ୍ନ ଲାଗିଥାଏ ଏବଂ ଆମର ପରବର୍ତ୍ତୀ ପିଢ଼ି ସେମାନେ ବି ମଧ୍ୟ ଚାଷ କରିବା ଦରକାର କିନ୍ତୁ ମୁଁ ଏବେ ଏହି ସମୟରେ ଚାଷର ଭାଲ୍ୟୁ ବହୁତ କମ୍ ରହିଯାଉଛି ଏନ୍ତାକି ଧାନ ଚାଷ କରିଲେ ତା'ର ଦାମ ଅତି କମ୍ ମୂଲ୍ୟରେ ଏ ବିକ୍ରି ହେଉଛି ଏ ଯେପରି ପରିଶ୍ରମ ଲାଗୁଛି ସେହି ପରିଶ୍ରମରୁ ବହୁତ କମ୍ ଦାମରେ ବିକ୍ରି ହେଉଛି ତେଣୁ କରି ଆମର ପରବର୍ତ୍ତୀ ପିଢ଼ି ସେହି କାମକୁ ମୁଁ ତାଙ୍କର ପରିଶ୍ରମ ହଁ ଖୁବ କମ୍ ସେଥିରେ ଲଗାଇ ଅନ୍ୟ ଯେଉଁଠିକି ଚାହିଦା ବେଶୀ ସେହି କାମରେ ଲଗାଇବାକୁ ଓ ଦରକାର ଏବଂ ଏହି ଚାଷ କରିବାରେ ବହୁତ ମଜାରା ଲାଗିଥିବାରୁ ଏବଂ ପରିଶ୍ରମ ବି ମଧ୍ୟ ଅଧିକ ଲାଗିଥାଏ କିନ୍ତୁ ତାହାକୁ ବିକ୍ରୟ ସମୟରେ ବହୁତ କଷ୍ଟ ହୋଇଥାଏ କାରଣ ତା'ର ଦାମ ବହୁତ କମ୍ ହୋଇଥାଏ ତେଣୁ କରି ଆମର ପରବର୍ତ୍ତୀ ପିଢ଼ି ସେହି କଷ୍ଟ ଅନୁଭବ ନ କରିବା ଦରକାର ତେଣୁ କରି ତାଙ୍କ ପାଇଁ ଏକ ଉତ୍ତମ ପରିବେଶ ଗଠନ କରିବା ଆମର କର୍ତ୍ତବ୍ୟ